କିଛି ଆସନ ଅଛି ଯାହା ନମନୀୟତା ଓ ଶକ୍ତି ସାହାଯ୍ୟ କରିବାରେ ବୃଦ୍ଧି କରେ ସେଗୁଡ଼ିକ ହେଲା ଏ ପ୍ରଥମେ ଭୁଜଙ୍ଗାସନ ଦ୍ଵିତୀୟରେ ନବାସନ ତ୍ରିକୋଣାସନ ଉତ୍କଳଟାସନ ତାଡ଼ାସନ ଧନୁରାସନ ନବାସନ ହୋଉଛି ଆମେ ଗୋଡ଼କୁ ଉପରକୁ ଟେକିକି ହାତଗୋଡ଼ ଯେଉଁ